ମୁଁ ଆମ ଗ୍ରାମରେ ଘର ପାଖରେ ଗୋଟିଏ ଛୋଟ ଗୁହାଳ ଘର କରିଛି ଏବଂ ତା ଦେହରେ ପାଞ୍ଚଟା ଗାଈ ରଖିଛି ଏବଂ କୁକୁଡ଼ା ଫାର୍ମ ମଧ୍ୟ କରିଛି ସେଇଥିରେ ଅନେକ ଗୁଡ଼ିଏ ଲାଭ ବି ମୋର ହେଉଛି ତାଙ୍କୁ ମୁଁ ଅନେକ ଗୁଡ଼ିଏ ଖାଦ୍ୟ ବି ଦେଉଛି ଘାସ ଦେଉଛି ତାଙ୍କର ସବୁ ଦାନା ଦେଉଛି ତାଙ୍କର ଗୁହାଳକୁ ସଫାସୁତୁରା କରୁଛି ତାଙ୍କର ସବୁପ୍ରକାର ଭଲ ବ୍ୟବସ୍ଥା କରୁଛି ଏବଂ ତାଙ୍କ ସେ ଗୋଟିଏ ଦିନରେ ଦଶ ଲିଟର୍ କ୍ଷୀର ଦେଉଛନ୍ତି ଏବଂ ଆମ ପରିବାରର ବି ଲାଭ ହେଉଛି ଆଉ ଗାଁ ଲୋକଙ୍କର ବି ଲାଭ ହେଉଛି ସେମାନେ ମୁଁ ତାଙ୍କୁ ଚାରିଟା ଲୋକଙ୍କୁ ରଖିଛି ସେଥିରେ କାମ କରୁଛନ୍ତି ଆଉ ସେମାନେ ବି ମଧ୍ୟ ଭଲ ରୋଜଗାର କରୁଛନ୍ତି ମୁଁ ଜଣକୁ ତିନି ହଜାର ଟଙ୍କା ଲେଖା ଦରମା ଆକାରରେ ମଧ୍ୟ ତାଙ୍କୁ ଦେଉଛି କୁକୁଡା଼ରେ ବି ମଧ୍ୟ କୁକୁଡ଼ା ଫାର୍ମ ଯେଉଁ କରିଛି ସେଥିରେ ବି ମଧ୍ୟ ମୁଁ ପାଞ୍ଚଟା ଲୋକଙ୍କୁ କାମରେ ରଖିଛି ସେମାନଙ୍କୁ ମଧ୍ୟ ମୁଁ ପାଞ୍ଚ ହଜାର ଲେଖା ଦରମା ଦେଉଛି ଏବଂ ସେମାନେ କୁକୁଡ଼ାମାନଙ୍କର ବହୁତ ଭଲରେ ଯତ୍ନ ନେଉଛନ୍ତି ତାଙ୍କର ସବୁ ଖାପିଅ ସଫାସୁତୁରା ବ୍ୟବସ୍ଥା ମଧ୍ୟ ସେମାନେ କରୁଛନ୍ତି ଏବଂ ଯେ ବାହାଘର ଭୋଜି ହେଲା କି ସାଇପଡ଼ିଶାର କ'ଣ ସୁବିଧା ଅସୁବିଧା ହେଲା ସେମାନେ ମଧ୍ୟ ଆମ ପାଖରେ ଆସିକି କ୍ଷୀର ମାଉଁସ କୁକୁଡ଼ା ନେଇକି ଯାଉଛନ୍ତି ବିକ୍ରି ମଧ୍ୟ ଭଲ ହେଉଛି ଆଉ ରୋଜଗାର ବି ଭଲ ହେଉଛି ସେଥିପାଇଁକା ଆମ ସେଥିପାଇଁକା ଆମେମାନେ ବହୁତ ଖୁସି ଅଛୁ ଆଉ ଅନ୍ୟ ଲୋକମାନେ ଯେଉଁ ଗାଈରୁ କ୍ଷୀର ଦେଉଛନ୍ତି ସେମାନେ ପାଣି ମିଶୋଉଛନ୍ତି କିନ୍ତୁ ଆମେ ପାଣି ମିଶୋଉ ନାହୁଁ ସେଥିପାଇଁକା ଲୋକ ଆମ ପାଖକୁ ଆସୁଛନ୍ତି